ଢେଙ୍କାନାଳ ଜିଲ୍ଲାରେ ମୁଖ୍ୟତଃ ଲୋକମାନେ ଚାଷ ଉପରେ ନିର୍ଭର କରନ୍ତି ସରକାରଙ୍କ ତରଫରୁ ମାଗଣା ବିହନ ମାଗଣା କୀଟନାଶକ ମଧ୍ୟ ସରକାର ଯୋଗେଇ ଦିଅନ୍ତି ରୋଗୀ ମାନେ ହଠାତ ଯିବାଆସିବାର ଅସୁବିଧା ହେଲେ ଶହେଆଠ ମାଗଣା ଆମ୍ବୁଲାନ୍ସ ଏବଂ ଶହେଦୁଇ ଜନନୀ ସୁରକ୍ଷା ମାଧ୍ୟମରେ ଲୋକ ମାନଙ୍କୁ ସ୍ଥାନାନ୍ତରଣ କରାଯାଏ ଯାହାଫଳରେ ସ୍ୱାସ୍ଥ୍ୟଗତ ସମସ୍ୟା କିଛି ପରିଲିକ୍ଷିତ ହୁଏ ନାହିଁ ସରକାରୀ ଚାକିରୀ ଏଠାରେ ମଧ୍ୟ ଅନେକ ଲୋକ ପାଇ ପାରିଛନ୍ତି ଯାହାଫଳରେ ଲୋକମାନଙ୍କର ବିଶେଷ କିଛି ଅସୁବିଧା ହୁଏ ନାହିଁ